ଆମ ପାରିବାରିକ ଓ ଲିଙ୍ଗଭିତ୍ତିକ ଅନୁସାରେ ବିଶେଷ ଭାବରେ ପୁରୁଷ ଆଉ ମହିଳାକୁ ବୁଝାଯାଉଛି ତେଣୁ ଆମ ପାରିବାରିକ ଅନୁସାରେ ଉକ୍ତ ମହିଳାମାନଙ୍କୁ ଟିକେ ବହୁତ ଅବହେଳା କରାଯାଉଛି ଇ କିନ୍ତୁ ଆଜି ସରକାରଙ୍କ ସଚେତନ ଅନୁସାରେ ମହିଲାମାନଙ୍କୁ ବହୁତ ସୁବିଧା ସୁଯୋଗ ସବୁଥିରେ ଅଗ୍ରାଧିକାର ଦିଆହେଉଛି ଆଉ ଝିଅ ପିଲାମାନଙ୍କୁ ମଧ୍ୟ ଶିକ୍ଷାଗତ ପ୍ରାଥମିକ ଦିଆଯାଉଛି କିନ୍ତୁ ଅତୀତରେ ମହିଳା ବା ଝିଅ ପିଲାମାନଙ୍କୁ ଶିକ୍ଷାକ୍ଷେତ୍ରରେ ବହୁତ ସେ ବ୍ୟାଘାତ ଦିଆଯାଉଥିଲା ବା ଶିକ୍ଷା ଗ୍ରହଣ କରିପାରିବନି ଏହିପରି ମଧ୍ୟ ବିଶ୍ୱାସ ଥିଲା କିନ୍ତୁ ଆଜିକାଲି ଆଉ ତାହା ନାହିଁ